କ'ଣ କିଛି ପ୍ରୋବ୍ଲେମ୍ ହେଇଛି କି ପ୍ରଡ଼କ୍ଟ କ'ଣ ଭଲ ବାହାରିଲା ନାହିଁ କ'ଣ ପାଇଁ ଆପଣ ରିଟର୍ଣ୍ଣ କରିବା ପାଇଁ ଚାହୁଁଛନ୍ତି ତୁମେ କ'ଣ ଅର୍ଡ଼ର୍ କରିଥିଲେ ମ୍ୟାମ୍ ସେଇଟା କ'ଣ ଏଇନା ବଡ଼ ହେଇଯାଉଛି ନା ଛୋଟ ହେଇଯାଉଛି ନା ଡ୍ୟାମେଜ୍ ବାହାରିଲା କ'ଣ ଆପଣଙ୍କର ପ୍ରୋବ୍ଲେମ୍ କ'ଣ ହେଲା ନା କଲର୍ ଅଲଗା ହଁ ସେମିତି ହଉ ଠିକ୍ ଅଛି ଆପଣ ଡେଟ୍ ରଖିଥାନ୍ତୁ ମୁଁ କାଲି ଯାଇକି ଆପଣଙ୍କୁ ରିଟର୍ଣ୍ଣ କରିଦେବି ହଁ ଯଦି ଆପଣ ଡେଲିଭରି ରିଟର୍ଣ୍ଣ କରିବା ପାଇଁ ଚାହୁଁଛନ୍ତି ଯଦି ଡ୍ରେସ୍ ବଦଳରେ ସେହି ଡ୍ରେସ୍କୁ ଚେଞ୍ଜ୍ କରି ଅନ୍ୟ ଡ୍ରେସ୍ ନେବାକୁ ଚାହୁଁଛନ୍ତି ତ ନେଇ ପାରିବେ ଏବଂ ଯଦି ଆପଣ ଅନ୍ୟ କେଉଁ ଡ୍ରେସ୍ ନେବେ ନାହିଁ ତ ମନି ବି ରିଟର୍ଣ୍ଣ ହେଇ ପାରିବ ଆପଣ ଯଦି କିନ୍ତୁ ଏଥିପାଇଁ କ୍ୟାସ୍ ଆଉ ରିଟର୍ଣ୍ଣ ହେବ ନାହିଁ ଆପଣ ଯଦି ଚାହିଁବେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଦେବ କିମ୍ବା ଗିଫ୍ଟ୍ କାର୍ଡ଼ ମାଧ୍ୟମରେ ରିଟର୍ଣ୍ଣ ହେଇ ପାରିବ ନାଇଁ ମ୍ୟାମ୍ କ୍ୟାସ୍ରେ ରିଟର୍ଣ୍ଣ ହେଇ ପାରିବନି ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର୍ ଦେବାକୁ ପଡ଼ିବ ନହେଲେ ଫୋ ଫୋନ୍ପେ ନମ୍ବର୍ ଦେଲେ ମଧ୍ୟ ଆମେ ରିଟର୍ଣ୍ଣ କରି ଦେଇ ପାରିବୁ କିନ୍ତୁ କ୍ୟାସ୍ ରିଟର୍ଣ୍ଣ କରି ହେବ ନାହିଁ ଗିଫ୍ଟ୍ କାର୍ଡ଼ରେ ମଧ୍ୟ ଆମେ ରିଟର୍ଣ୍ଣ କରି ଦେବୁ ଯଦି ଆପଣ ଚାହିଁବେ ଗିଫ୍ଟ୍ କାର୍ଡ଼ ମାନେ ହେଉଛି ଆପଣ ଯେଉଁ ଡେଲିଭରି ରିଟର୍ଣ୍ଣ କରିବେ ତା'ର ପ୍ରାଇସ୍ଟା ଗିଫ୍ଟ୍ କାର୍ଡ଼କୁ ଯିବ ସେଥିରୁ ଆପଣ ଯେବେ ଚାହିଁବେ ଗୋଟେ ଲାଷ୍ଟ୍ ଡେଟ୍ ଦେଇଥିବ ୱାନ୍ ଇଅର୍ ପାଇଁ ୱାନ୍ ଇଅର୍ ମଧ୍ୟରେ ଆପଣ ଯଦି ସେଥିରୁ ସ୍ପେଣ୍ଡ୍ କରିବା ପାଇଁ ଚାହିଁବେ ତ ଆପଣ ସ୍ପେଣ୍ଡ୍ କରି ପାରିବେ କିନ୍ତୁ ଗୋଟେ ବର୍ଷ ପରେ ତା'କୁ ଆଉ ୟୁଜ୍ ଲେସ୍ ହେଇଯିବ ସେ ଟଙ୍କା ଆଉ କାମରେ ଆସିବନି ଆଉ ସେ ଟଙ୍କାକୁ ଆପଣ ମନି ହିସାବରେ ପୁଣି କ୍ୟାସ୍ ପାଇବେନି କି ଆକାଉଣ୍ଟ୍ରୁ କାଢ଼ି ମଧ୍ୟ ପାରିବେନି ଏ ଟି ଏମ୍ ଦ୍ଵାରା ସେ ସେଇଟା କେବଳ ଆପଣ ସପିଙ୍ଗ୍ ହିଁ କରି ପାରିବେ ତ ଆପଣ କୁହନ୍ତୁ ଆପଣ କ୍ୟାସ୍ ନେବେ କ୍ୟାସ୍ ତ ହେବ ନାହିଁ ବ୍ୟାଙ୍କ୍ ଆକାଉଣ୍ଟ୍ରେ ନେବେ ନା ଗିଫ୍ଟ୍ କାର୍ଡ଼ରେ ନେବେ ହଉ ଠିକ୍ ଅଛି ମ୍ୟାମ୍ ଆପଣ କ୍ୟାନ୍ସେଲ୍ ମାରି ଦିଅନ୍ତୁ ଆଉ ମୁଁ ସରି ମ୍ୟାମ୍ ରିଟର୍ଣ୍ଣ ମାରି ଦିଅନ୍ତୁ ତା'ପରେ ଓ ଟି ପି ଯିବ ଓ ଟି ପି ଆପଣ ସେଣ୍ଡ୍ କରିଦେବେ ରିଟର୍ଣ୍ଣ ହେଇଯିବ ହଉ ଠିକ୍ ଅଛି ମ୍ୟାମ୍ ଆଉ କ'ଣ କିଛି ଜାଣିବା ଥିଲା ଆଉ କ'ଣ କିଛି ପ୍ରୋବ୍ଲେମ୍ ଅଛି ନା ହଉ ଠିକ୍ ଅଛି ମ୍ୟାମ୍ ରଖୁଛି